ତିନି ଦୁଇ ଦୁଇହଜାର ଦିଶ ସାତ ଆଠ ଦୁଇହଜାର ପାଞ୍ଚ ନଅ ସାତ ଦୁଇହଜାର ନଅ ସତର ଚାରି ଦୁଇହଜାର ବାର ଷୋହଳ ଛଅ ଦୁଇହଜାର ପନ୍ଦର